ହଁ ଆଜ୍ଞା ମନେ ରଖିପାରିବି ତାରିଖ ହେଲା ସତେଇଶ ତିନି ଦୁଇ ହଜାର ଚବିଶ ବାର ଚାରି ଦୁଇ ହଜାର ଚବିଶ ତେର ପାଞ୍ଚ ଦୁଇ ହଜାର ଚବିଶ ଚଉଦ ଛଅ ଦୁଇ ହଜାର ଚବିଶ ଏବଂ କୋଡ଼ିଏ ସାତ ଦୁଇ ହଜାର ଚବିଶ